ଆମ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକରେ ଖଜୁରିପଡା ବ୍ଲକର ବଲସକୁମ୍ପା ପଞ୍ଚାୟତରେ ମା' ବରାଳଦେବୀଙ୍କ ମନ୍ଦିର ଅବସ୍ଥିତ ଏହି ମନ୍ଦିରରେ ମା' ବରାଳଦେବୀ ପୂଜା ପାଆନ୍ତି ବର୍ଷକୁ ଦଶହରା ବର୍ଷରେ ଦଶହରା ପର୍ବରେ ମାଙ୍କର ପୂଜା ପାଳନ କରାଯାଏ ଦଶହରା ପୂର୍ବଦିନ ଏହିଦିନ ମା'ଙ୍କର ପୂଜା କରାଯାଏ ବଳି ମଧ୍ୟ ପଡେ ଛେଳି ବଳି ପଡେ କୁକୁଡା ବଳି ପଡେ ଆଗରୁ ପୋଢ଼ ବଳି ପଡୁଥିଲା ତ ମା' ଙ୍କୁ ସମସ୍ତେ ମାନନ୍ତି ବିଶ୍ଵାସ କରନ୍ତି ମା' ଙ୍କୁ ଯେ କୌଣସି ମୁହୂର୍ତ୍ତରେ ଡାକିଲେ ମା' ମଧ୍ୟ ଓ କରନ୍ତି ମାନସିକ ମଧ୍ୟ ପୂରଣ କରନ୍ତି ବହୁତ ବିଶ୍ଵାସ ମା'ଙ୍କୁ ରହିଚି ତ

ମା' ଙ୍କର ଏହି ପର୍ବକୁ ବଡ ଆଡମ୍ବରରେ ପାଳନ କରାଯାଏ ଜାକଜମକରେ ପାଳନ କରନ୍ତି ତ ଏହିଦିନ ଲୋକମାନେ ମା' ଙ୍କୁ ଯାଇ ଏହିଦିନ ଲୋକମାନେ ମା'ଙ୍କର ଦର୍ଶନ କରି ଦର୍ଶନ ପାଇଁ ଯାଆନ୍ତି ତ ମା' ଙ୍କୁ ଦର୍ଶନ କରନ୍ତି ଓ ଆର୍ଶୀବାଦ ମଧ୍ୟ ଭିକ୍ଷା କରନ୍ତି